ସେ ଅଣ୍ଡା ରୋଲ୍ ହେଉଛି ମୋର ଫେଭରେଟ୍ କାହିଁକିନା ସେଥିରେ ଚିକେନ୍ ଆଉ ପିଆଜ ସେ ଯେଉଁ କୁଞ୍ଚ୍ କୁଞ୍ଚ୍ ହୋଇ କଟା ହେଇ ପଡ଼ିଥିବ ତା ସହିତ ଟମାଟୋ ସସ୍ ଚିଲି ସସ୍ ଟିକେ ମରା ହେଇଥିବ ସେ ଯେଉଁ ଟେଷ୍ଟି ଲାଗିବ ପାଟିକି କହିଲେ ନସରେ କି ଆନନ୍ଦ ବହୁତ ମଜା ଲାଗେ ଖାଇବାକୁ ବହୁତ ଆମେଜିଂ ବି ଲାଗେ ସେଥିପାଇଁ ଅଣ୍ଡା ରୋଲ୍ଟା ମୋର ବହୁତ ଫେଭରେଟ୍ ଆଉ ମୁଁ ତାକୁ ବହୁତ ଲାଇକ୍ କରେ